ହ୍ୟାଲୋ ସାର୍ ଏଇଟା ସେନାପତି ରେସ୍ତୋରାଁ ଲାଗିଛି କି ଆଉ ମୁଁ ଆକାଶ କୁମାର କହଁର ଗୁଡ଼୍ରି ସାହିରୁ କହୁଥିଲି ଆଉ ମୋର ଗତ ତିରିଶ ତାରିଖରେ ମୋର ଭୋଜି ପ୍ରୋଗ୍ରାମଟା ଅଛି ତ ଆଇଟମ୍ଟା ଅଛି ଆମର ଭାତ ଡାଲି ଖଟା ଚିକେନ ଆଉ ପନିର ପାମ୍ପଡ଼ ସାଲାଡ଼ ଆଉ ଦୟାକରି ସେଦିନଟା ଆମର ଖାଇବାଟା ଟିକିଏ ଗରମ ରହିବ କାରଣ ମୋର ବହୁତ ଅତିଥି ଏବଂ ସାଙ୍ଗସାଥି ଆଙ୍କେ ଆସୁଛନ୍ତି ତ ଖାଇବା ଗରମ ରହିବ ଆଉ ରେଟ୍ଟା କେମିତି ଆପଣ ଟିକିଏ କ କମେଇଲେ ଭଲ ହେବ ଯେହେତୁ ବହୁତ ହୋଇଯାଉଛି ରେଟ୍ଟା ଆଉ ସାଙ୍ଗମାନଙ୍କେ ବି ଆସିବାର ଅଛି ତ ତ ତାଙ୍କେ ବି ଖୁସି ହେବା ଦରକାର ଆଉ ସବୁ ସମସ୍ତେ ଖୁସି ହେବା ଦରକାର ଆଉ ଖାଇବାଟା ଭଲ ହେବା ଦରକାର ଆଉ ସମସ୍ତେ ଖୁସି ହେବା ଦରକାର